ହଁ ଉଦ୍ୟୋଗୀ ମାନଙ୍କ ପାଇଁ ଭାରତ ଏକ ଉଜ୍ବଳ ଯୁଗ ସୃଷ୍ଟି କରୁଛି କାରଣ ଆଗରୁ ଆମେ ଏ ବିଷୟରେ କିଛି ଜାଣିନଥିଲୁ

କିଏ ମାନେ ପ୍ଲେଟ ଫ୍ଲେଟ ଏଯୋ ଆଗେ ପ୍ଲେଟ ଫ୍ଲେଟ ତିଆରି କର ଏଯୋ ଆମର ପେପେର ପ୍ଲେଟ ଆସୁଛି ତିଆରି କର ଆମର ଯୋ ବଡ଼ି ବଡ଼ି ଆଚାର ସେ ବିଷୟରେ ଆମେ କିଛି ଜାଣିନଥିଲୁ ତ ଆମକୁ ଏବେ ସେମାନେ ଜିନିଷ ଜଣଉଛନ୍ତି ଏ ଜିନିଷଟା କର ଆମକୁ ସାହାଯ୍ୟବି ମିଳୁଛି ବହୁତ ଜିନିଷ ଏ ଜିନିଷଟା କଲେ ଆମକୁ ବହୁତ ସାହାଯ୍ୟ ମିଳିବ ଏଜିନିଷ ସବୁ ଆମକୁ ବତଉଛନ୍ତି ଆଗରୁ ସେ ସୁବିଧାଟା ଆମର ନଥିଲା ତ ସରକାରଙ୍କ ଦ୍ୱାରା ଏହି ଜିନିଷ ସୁବିଧାଟା ଟିକେ ମିଳୁଛି ଯେ ଆମେ ଯେଉଁ ଛୋଟ ଛୋଟ ଲୋକମାନେ ଯୋ ଆଗରୁ କାମ କରିବା ମାନେ ଜିନିଷ ଗୋଟେ ଵେବସାୟ କରିବା ପାଇଁ ପଇସା ଏତେ ନାହିଁ ତ ଅଳ୍ପ ପରିମାଣରେ ଆମେ ଯେଉଁ ଋଣବି ମିଳୁନଥିଲା ଋଣ ବି ମିଳିଲା ପରେ ଯେଉଁ ମାନେ ଵେବସାୟ ଟା କରିବା ପାଇଁ ଯେଉଁ ଡର ଥିଲା ଆମେ ଜାଣିପାରୁନଥିଲୁ ଆମକୁ ସେ ସରକାର ଏ ଯେଉଁ ଏମାନଙ୍କ ଦ୍ୱାରା ସବୁ ଜଣଉଛନ୍ତି